ଯେଉଁ ବ୍ୟକ୍ତି ନୂଆକରି ଚିତ୍ର ଅଙ୍କନ ଆରମ୍ଭ କରିଥିବ କରୁଛନ୍ତି ନିଜ ଦକ୍ଷତା ଚାହୁଁଛନ୍ତି ତାଙ୍କ ଯେମିତିକି ଗୋଟେ ପିଲା ମନେକର ଯେମିତିକି ପିଲା ଚାହୁଁଛି ଯେ ଡ୍ରଇଂ କରିବାକୁ ଚାହୁଁଛି ଶିଖିବାକୁ ଚାହୁଁଛି ଯେମିତିକି ଭଲ ଟିଚର୍ ଦରକାର ତା'ପରେ ତାଙ୍କ ଫ୍ୟାମିଲି ସପୋର୍ଟ୍ ଦରକାର ସରକାର ଯେମିତିକି ପିଲାଦିନ ଭଲ ଡ୍ରଇଂ କରିପାରୁଛି କେତେ ଆଗକୁ ଯାଇପାରିବ ସେଥିଲାଗି ଭଲ ଡ୍ରଇଂ କରିବ ପେନସିଲ୍ ରବର୍ କଟର୍ ଏମତି ସବୁ କିଛି ଦରକାର ତା'ପରେ ସେ ପିଲା ଭଲ ଡ୍ରଇଂ କର୍ସି ମାନେ ଚିତ୍ର ଅଙ୍କନ କରିି କରିି ସେ ବହୁତ ଆଗକୁ କରିପାରିଛି ସେ ବହୁତ ଡେଭଲପମେଣ୍ଟ୍ କରିପାରିବ ଚିତ୍ରଙ୍କନ ଯେମିତି ପଇସା ଇନକମ୍ କରିପାରିବ ଚିତ୍ର ଅଙ୍କନ କରିକିନା ତା'ପରେ ତାଙ୍କ ଫ୍ୟାମିଲି ମେମ୍ବରସ୍ଙ୍କ ସପୋର୍ଟ୍ ଫାଷ୍ଟ୍ ଥର ଦରକାର ତା'ପରେ ଭଲ ଟିଚର୍ ଦରକାର ତାଙ୍କୁ କି ଦରକାର ବାସ ସେ ଚିତ୍ରାଙ୍କନ କରି ସେ ଚିତ୍ରଙ୍କନ କରିବ ସେ ବହୁତ ଉନ୍ନତି ବି ହେଇପାରିବ